ଆମ ଅଞ୍ଚଳର ପ୍ରାୟତଃ ଲୋକ କୃଷି କାର୍ଯ୍ୟ କରନ୍ତି ବିଭିନ୍ନ ପ୍ରକାର ଫଳ ମଧ୍ୟ ଆଦାୟ କରନ୍ତି ହେଲେ ଆଜିକାଲି କୃଷକ ବିଭିନ୍ନ ପ୍ରକାର ଶୋଷଣର ଶରୀର ମଧ୍ୟ ହୁଅନ୍ତି ସେମାନେ ଯେତେ କଷ୍ଟ କରି ବି ପନିପରିବା ଆଦାୟ କରିଲେ ମଧ୍ୟ ଆମମାନଙ୍କୁ ଲାଭ କିଛି ହୁଏ ନାହିଁ ଯେଉଁମାନେ ସେମାନଙ୍କ ଠାରୁ କମ ମୂଲ୍ୟରେ ପନିପରିବା କିଣି ଲୋକଙ୍କୁ ଅଧିକ ମୂଲ୍ୟରେ ପନିପରିବା ବିକିଥାନ୍ତି ଫଳରେ ସେହି ମଧ୍ୟ ସ୍ତ୍ରୀଙ୍କୁ ହିଁ ଲାଭ ମିଳିଥାଏ ସେ କିଛି କଷ୍ଟ କରି ମଧ୍ୟ ତାକୁ ଲାଭ ଅଧିକ ମିଳିଥାଏ ଫଳରେ କୃଷକମାନେ ସେହିପରି ସେହି ସେହିପରି ଅନେ ଅନେକ ଶୋଷଣର ଶିକାର ମଧ୍ୟ ମଧ୍ୟସ୍ଥି ମାନେ କୃଷକଙ୍କଠାରୁ କିଣିଥିବା କମ ମୂଲ୍ୟର ପନିପରିବାକୁ ଲୋକଙ୍କୁ ଅଧିକ ମୂଲ୍ୟରେ ବିକି ବହୁତ ଲାଭବାନ ହେଉଥାନ୍ତି ଋତୁ ଅନୁସାରେ ଅନେକ ଗଛ ଲଗାଇଥାଏ ଗ୍ରୀଷ୍ମ ବର୍ଷା ଶୀତ ଓ ଏମିତି ଅନେକ ଋତୁକୁ ଦେଖି ଗଛ ଲଗାଇ ଯାଏ ଆଜିକାଲି ରାସାୟନିକ କୀଟନାଶକ ଔଷଧ ଲୋକମାନେ ଜମିରେ ପକାଉଛନ୍ତି ଛନ୍ତି ଫଳରେ ସେହି ବିଷ ଦ୍ୱାରା ମାଟିରେ ଉର୍ବରତା ନଷ୍ଟ ହେଉଛି ସେହି ମାଟିର ଆଉ ଲାଭ ଗଛ ହୁଏ ନାହିଁ ତେଣୁ ମୁଁ ମୋ ଗଛରେ ଗୋବର ଖତ ହିଁ ଦିଏ